ହ୍ୟାଲୋ ହ୍ୟାଲୋ ମୋର ଗୋଟେ ସାମାନଟେ ଚୋରି ହେଇଯାଇଛି ମୁଁ କମ୍ପ୍ଲେନ୍ ଦେବା ଲାଗି ଆସିଛି କାହାକୁ ଦେଇକି ଯିବି

ମୁଁ ବାଇକ୍ଟା ଚୋରି ହେଇଯାଇଛି ମୁଁ ହସ୍ପିଟାଲ୍ ଯାଇଥିଲି ସେଠି ବାଇକ୍ଟା ଚୋରି ହେଇଗଲା ମୁଁ ଆସିଲାବେଳକୁ ଅଫିସ୍ରେ କେହି ନାହିଁ ଘରକୁ ପଳାଇ ଆସିଲି ତାପରେ କଲ୍ କରିବି ହଁ ଆପଣ କେତେବେଳେ ଅଫିସ୍ ଆସିବେ କି ଚାରି ମାସ

ହଉ

ମୁଁ ତ ଜାଣିନି ମୁଁ ଭିତରେ ଥିଲି ତାପରେ ବାଇକ୍ଟା ଚୁରି ହେଇଗଲା ହଉ ହଉ